ସାର୍ ମୁଁ ପ୍ରତିମା ମ୍ୟାଡ଼ମ୍ କହୁଥିଲି ଆପଣ ସ୍କୁଲ୍ ଆମେ ଏଇ ସ୍କୁଲ୍ର ବିଷୟରେ ପଚାରୁଥିଲି ସବୁ ପିଲାମାନେ ବହୁତ ଅସୁବିଧା ହେଉଛନ୍ତି ତାଙ୍କ ଲାଗି ଟିକିଏ ସୁବିଧାର ବ୍ୟବସ୍ଥା କରିବା ପାଇଁ ସେଥିଲାଗି ମୁଁ କହୁଥିଲି ଆଉ ପିଲାମାନେ ଆସୁଛନ୍ତି ସ୍କୁଲ୍କୁ ଠିକ୍ ଟାଇମ୍ରେ ଆସୁ ନାହାନ୍ତି ସ୍କୁଲ୍କୁ ଆସିବା ପାଇଁ ପିଲାମାନେ ଦଶଟାରେ ଆସିବା କଥା ଆମର ଏଗାରଟା ବାରଟାରେ ବି ପିଲା ଆସୁଛନ୍ତି ଅଭିଭାବକମାନେ ଏଥିରେ କିଛି ଗାଇଡ୍ କରୁ ସେମାନଙ୍କର ନାହିଁ ଆଉ ଛୁଆମାନେ ହଇରାଣ କରୁଛନ୍ତି ସେମାନଙ୍କ ପାଇଁ ବି ସୁବିଧା କିଛି ନାହିଁ ପିଲାମାନେ ଝାଡା ପରିସ୍ରା ଯିବା ଲାଗି ଅସୁବିଧା ହେଉଛି ସ୍କୁଲ୍ରେ କୌଣସି ପାଇଖାନା ନାହିଁ ସେଥିଲାଗି ପିଲାମାନେ ଅସୁବିଧା ହେଉଛନ୍ତି ସ୍କୁଲ୍ରେ ବି ପାଚେରୀ କିଛି ନାହିଁ ଆଉ ପାଚେରୀ ନଥିବାରୁ ଗାଈ ଗୋରୁ ପଶୁଛନ୍ତି ପିଲାମାନଙ୍କର ପିଇବା ପାଣି ପାଇଁ ବି ସୁବିଧା ନାହିଁ ସବୁ ପ୍ରକାର ସୁବିଧା କେମିତି ହେବ ସେଥିଲାଗି ବ୍ୟବସ୍ଥା କରିବା କ'ଣ ଆପଣ କିଛି କଥା ହୋଇ ତା'ର ବ୍ୟବସ୍ଥା ଯାହା କିଛି କରିବେ ଆଉ ଛୁଆମାନଙ୍କର ଅଭଦ୍ରାମୀ ଦିନକୁ ଦିନ ବେଶୀ ବଢ଼ିଗଲାଣି ପିଲାମାନେ ଛୁଆମାନଙ୍କର ବ୍ୟବସ୍ଥା ସେତେ କିଛି ନ କଲେ ଛୁଆମାନେ ଶିକ୍ଷକମାନଙ୍କୁ ମାନଙ୍କୁ ଶିକ୍ଷକମାନଙ୍କୁ ବି ପିଲାମାନେ ଡରିବାର ନାହିଁ ଛୁଆମାନେ ବି ଠିକ୍ସେ ପାଠ ପଢ଼ୁନାହାନ୍ତି ପାଠ ପାଠ ପଢ଼ାରେ ମନ ଦେଉନାହାନ୍ତି ପିଲାମାନେ ସ୍କୁଲ୍କୁ ଠିକ୍ ଟାଇମ୍ରେ ଆସୁନାହାନ୍ତି ସ୍କୁଲ୍ ଡ୍ରେସ୍ ବି ପିଲାମାନେ ପିନ୍ଧିକି ଆସୁ ନାହାନ୍ତି ଏଇଟା ଯାହା ଗୋଟେ ମିଟିଂ କରିକି ତା'ର ବ୍ୟବସ୍ଥା ଯାହା କିଛି କଲେ ଆମର ସୁବିଧା ହେବ ଆଉ କିଛି ଆମର କରିବା ପାଇଁ ଭାବୁଛନ୍ତି ନା କିଛି ଆଲୋଚନା କରିକି ସେ ବ୍ୟବସ୍ଥା କରିବେ ମଧ୍ୟାନ୍ନ ଭୋଜନଟା ଠିକ୍ ଟାଇମ୍ରେ ଯେଭଳି ହେବ ଆଉ ଆଉ ପରିଷ୍କାର ପରିଚ୍ଛନ୍ନ ଯେମତି ରହିବ ସେ ବ୍ୟବସ୍ଥା କରିବେ ଚେୟାର୍ ଟେବୁଲ୍ ବି କିଛି ଅଭାବ ରହିଛି ଚେୟାର୍ ଟେବୁଲ୍ର ବ୍ୟବସ୍ଥା ନ କଲେ ପିଲାମାନେ ବସିବା ପାଇଁ ବି ଅସୁବିଧା ହେଉଛି ସେ ବ୍ୟବସ୍ଥା କିଛି କରିବେ ତଳେ ବସୁଛନ୍ତି ପିଲାମାନେ ସେ ଡେସ୍କ୍ ବେଞ୍ଚ୍ ଯାହା କରି